ଜଣେ ଗୋଟିଏ ଚିତ୍ର ଆଙ୍କିଲା ବେଳେ ପ୍ରଥମତଃ ଭୁଲ ଥାଏ ବାରମ୍ବାର ବି ଦୁଇଥର ତିନିଥର ଚାରିଥର ଭୁଲ ହେବ ତେଣୁ ତାକୁ ଆମେ ବାରମ୍ବାର ଅଭ୍ୟାସ କଲେ ସେ ଧିରେ ଧିରେ ଧିରେ ଧୀରେ ନିଶ୍ଚିତ ରୂପେ ଠିକ୍ ହେବ ଆଜି ଠିକ୍ ହେବ ନା କାଲି ଠିକ୍ ହେବ ନା ଦୁଇ ଦିନ ତିନିଦିନ ଚାରିଦିନ ଗଲାପରେ ସେ ଆପେ ଆପେ ଭଲ ଚିତ୍ରକଳା ହୋଇଯିବ ସେ ଗୋଟିଏ ଭଲ ଚିତ୍ରକାରଟେ ବି ହୋଇପାରିବ